ଆଉ ବିକଶିତ ଦୁନିଆଁ କହିଲେ ବହୁତ ଇଏ ଅଛି ବହୁତ ତାର ପ୍ରଭାବ ପଡ଼ିଛି ଆମ ଉପରେ ଆଗରୁ ପିଲା ଆଗରୁ ଏବେ ସବୁ ଗଛ ଲତାର କ୍ଷୁର୍ଣ୍ଣ ବହୁତ ହେଉଛି ଚାରିଆଡ଼େ କଳ କାରଖାନା ଘରଦ୍ୱାର ଗଛ କାଟିବାରେ ଗୋଟିଏ ସବୁ ଆମର ସମାଜକୁ ଗୋଟିଏ ଇଏ ପଡ଼ୁଛି ଖରାପ ପ୍ରଭାବ ପଡ଼ୁଛି ତାର ଆହୁରି ପିଲାଙ୍କ ପାଠପଢ଼ାରେ ବି ବହୁତ ପିଲା ବହୁତ ଆଗରୁ ଏତେ ନଥିଲା ପାଠପଢ଼ା ବର୍ତ୍ତମାନ ଯେଉଁ ତା'ର ବହୁତ ସୁଯୋଗ ବାହାରୁଛି ପିଲା ବାହାରକୁ ଯାଇ ପାଠ ପଢ଼ିଲେଣି ଇଏ କଲେଣି ଆଉ ବହୁତ କିଛି ଏହାର ଉନ୍ନତ ହେଉଛି ଆଉ ଗମନାଗମନ ରେ ବି ଆମେ ବହୁତ ଆଗକୁ ଯାଇଛେ ଉଡ଼ାଜାହାଜ ଉଡ଼ୁଛି ଟ୍ରେନ ଚାଲିଛି ଆଗରୁ ଏତେ ଗାଡି ଫାଡ଼ି ନଥିଲା ତା'ର ଉନ୍ନତମାନର ଗାଡ଼ି ବାହାରିଲାଣି ଆମର ସବୁ ଗୋଟିଏ ଜାଗାରୁ ଅନ୍ୟ ଜାଗାକୁ ଯାଇପାରୁଛେ ଆଉ ବିକଶିତ ଦୁନିଆରେ ବହୁତ କିଛି ଆଗେଇ ଯାଏ ଆଗେଇ ଚାଲିଛି ବର୍ତ୍ତମାନ କଳକାରଖାନା ହେଉ ଇଏ ମାଇନ୍ସ ହେଉ କାରଖାନା ହେଉ ସବୁଥିରେ ଆମେ ଆଗରେ ଆଗରେ ଅଛେ ଅଛୁ ବର୍ତ୍ତମାନ ଆଉ ଭଲରେ ଚାଲିଛି ବିକଶିତ ଦୁନିଆ